ମୁଁ ଗୋଟେ ଫ୍ୟାନ୍ ଆଣିଥିଲି ଗତ କିଛି ମାସତଳେ ଦୁଇମାସ ହେବ ବୋଧେ ଆଣିଥିଲି ଏଟା ଗୋଟେ ବାଜାଜ କମ୍ପାନୀର ଆଣିଥିଲି କିନ୍ତୁ ତା ପୂର୍ବରୁ ଯେଉଁ ଫ୍ୟାନ୍ଟା ଆଣିଥିଲି ଉଷାର ସିଏ ଏତେ ଭଲ ପଡ଼ିଲାନି କି ସାଉଣ୍ଡ୍ ବି ତା'ର କେଁ କେଁ ସାଉଣ୍ଡ୍ ଥିଲା ଭଲ ପବନ ନଥିଲା କିନ୍ତୁ ଏବେ ଯେଉଁ ଫ୍ୟାନ୍ଟା ଆଣିଛି ବାଜାଜ ଫ୍ୟାନ୍ କି ସୁନ୍ଦର ବୁଲୁଛି ଜଣା ବି ପଡ଼ୁନି ଗୋଟେ ବୁଲୁଛି ବୋଲି ସେଟା ପୁଣି ଉପର ଫ୍ୟାନ୍ଟା ଆଣିଥିଲି ସେଟା ଦୁଇମାସ ହେଲାଣି ଲାଗିଛି କିଛି ପ୍ର ମାନେ କୌଣସି ପ୍ରକାର ଅସୁବିଧା ନାଇଁ କୌଣସି ପ୍ରକାର ମାନେ ଶବ୍ଦ ନାହିଁ ଏତେ ସ୍ମୁଥ୍ ପବନ ଦେଉଛି ପୂରା ଶାନ୍ତି ଲାଗୁଛି ତା ତଳେ ବସିଯିବାପାଇଁ ଘରସାରା ପବନଟା ବିଛେଇ ହୋଇଯାଉଛି ଏ ଖଟ ଉପରେ ଶୁଅ ପବନ ଲାଗୁଛି ତଳେ ଶୋଇଲେ ବି ପବନଟା ଲାଗୁଛି ଏଣୁ ଅତ୍ୟନ୍ତ ସୁନ୍ଦର ପବନ ଦେଉଛି ଆଉ ଫ୍ୟାନ୍ ବି ୱାରେଣ୍ଟି ବି ଅଛି ଯୋଉଟାକି ଆପଣଙ୍କର ବହୁତ ଦିନ ପର୍ଯ୍ୟନ୍ତ ରହିବ ବର୍ଷେ ପର୍ଯ୍ୟନ୍ତ ଦିଆଯାଉଛି ଯଦି ବର୍ଷକ ଭିତରେ ମଧ୍ୟ ଖରାପ ହୋଇଯାଏ ସେ ଫ୍ୟାନ୍କୁ ସେ କମ୍ପାନୀବାଲା ଆସିକିରି ମଧ୍ୟ କାମ କରିବେ ବୋଲି ମାଗଣାରେ ବି କହିଛନ୍ତି ବଢ଼ିଆ ଫ୍ୟାନ୍ଟା ଆଗ ଫ୍ୟାନ୍ ଠାରୁ କିନ୍ତୁ ଏଇଟା ବଢ଼ିଆ ଲାଗୁଛି ମୋତେ